ଓଡ଼ିଶାରେ ବହୁ ପ୍ରକାର ସୁବିଧା ଥିଲେ ମଧ୍ୟ ଗୋଟିଏ ଗାଁରେ ଗୋଟିଏ ଗୋଟିଏ ଗାଁରେ ଡ଼ାକ୍ତରଖାନା ରହିବା ଆବଶ୍ୟକ ଯାହାଦ୍ୱାରା କିି ଓଡ଼ିଶାର ବହୁ ଲୋକ ବହୁ ରୋଗରେ ଅନ୍ତ ହୋଇଥାନ୍ତି ଏବଂ ବହୁ ଲୋକ ନିଜର ପ୍ରାଣ ମଧ୍ୟ ହାରାଇଥାନ୍ତି ସେଥିପାଇଁ ଆମକୁ ଡ଼ାକ୍ତରଖାନା ବା ଚିକିତ୍ସା ପାଇଁ କୌଣସି ଚିକିତ୍ସାଖାନା ଆବଶ୍ୟକ ପାଖାପାଖି କେଉଁଠି ଆବଶ୍ୟକ ହେତୁ କିଛି ନା କିଛି କ୍ଲିନିକ୍ ମଧ୍ୟ ରହିବା ଆବଶ୍ୟକ ଯାହାଦ୍ୱାରା କୌଣସି ଲୋକ ରୋଗରେ ଉପକ୍ରାନ୍ତ ହୋଇ ମରିପାରିବେ ନାହିଁ ବହୁ ଲୋକଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ସଠିକ୍ ଭାବରେ ରହିପାରିବ ଲୋକ କେତେକ ଜାଗାରେ ମାନେ ଓଡ଼ିଶାର କେତେକ ସ୍ଥାନରେ ଏପରି ଘଟଣା ହୋଇଛି ଯାହାଦ୍ୱାରା କି କୌଣସି ଲୋକ କେଉଁଠାରେ କୌଣସି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଠିକ୍ ଭାବରେ ମିଳିପାରୁନଥିବାରୁ ଏବଂ ଦୂର ଭାବରେ ଚିକିତ୍ସା ଖାନା ଯିବା ପାଇଁ ଅସୁବିଧା ହେଉଥିବା ଯୋଗୁଁ ସେ ଯାଇପାରୁନାହାନ୍ତି ତେଣୁ ସେ ଚିକିତ୍ସା ନ ହୋଇ ମୃତ୍ୟୁବରଣ କରୁଛନ୍ତି ସେଥିପାଇଁ ସରକାରଙ୍କୁ କହିବା ଉଚିତ୍ ସେବା ପାଇଁ କ୍ଲିନିକ୍ କିମ୍ବା ଡ଼ାକ୍ତରଖାନା ବା ଡ଼ାଇଗ୍ନୋ ସେଣ୍ଟର୍ ରହିବା ଉଚିତ୍